ମୁଁ ଯୋଗ କରେ ସକାଳେ ମୁଁ ନିଜେ ଘରେ ଯୋଗ ଅଭ୍ୟାସ କରେ ଏବଂ ଛଅଟା ବେଳେ ବସ୍ରେ ପଚାରକୁ ଯାଏ ସେଠି ମୁଁ ଯୋଗ କ୍ଲାସ୍ କରେ ମୋ ସାଙ୍ଗମାନଙ୍କ ସହ ଯାଏ ସେଠି ଆମର ଯୋଗଗୁରୁ ହେଉଛନ୍ତି ବାବା ରାମଦେବ ସେମାନେ ଏତେ ସୁନ୍ଦର ଯୋଗ ଶିଖାନ୍ତି ଯେ ବଡ଼ ବଡ଼ ରୋଗୀକୁ ମଧ୍ୟ ଭଲ କରିଦିଅନ୍ତି ଯୋଗ ହେଉଛି ଆମର ମୁଖ୍ୟ ତାହା ନିହାତି କରିବା ଆବଶ୍ୟକ ତାହାଦ୍ୱାରା ଆମର ଦେହ ସୁସ୍ଥ ରହେ ବଡ଼ ବଡ଼ ରୋଗ ଯେପରିକି ଡାଇବେଟିସ୍ ମଧ୍ୟ ଭଲ ହୋଇଯାଏ ମୁଁ ସକାଳେ ବସ୍ରେ ବସ୍ରେ ଆମର ଦଶ କିଲୋମିଟର ରାସ୍ତା ଯାଏ ସେଠାରେ ଯୋଗ କ୍ଲାସ୍ ହୁଏ ମୋ ସାଙ୍ଗମାନଙ୍କ ସହ ସେଠାରେ ସାର୍ ଆମକୁ ଯୋଗ ଶିଖାନ୍ତି ତାହା କଲେ ଆମର ଦେହ ଭଲ ଲାଗେ ଏବଂ ବହୁତ ଫ୍ରି ମିଳେ ଯେଉଁମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତି ତାଙ୍କର ଦେହ ମନ ଏବଂ ଆତ୍ମା ସୁସ୍ଥ ରୁହେ ସେମାନେ ଯେଉଁ ଦିନ ପ୍ରତ୍ୟେକ ଦିନ କରନ୍ତି ସେମାନେ ଆଉ ନ କରିଲେ ତାଙ୍କୁ ଭଲ ଲାଗେ ନାହିଁ ତେଣୁ ସମସ୍ତେ ଯୋଗ କରିବା ଆବଶ୍ୟକ ତାହା ଯୋଗର ଯୋଗର ଯେମିତିକି ପ୍ରାଣାୟମ୍ ସୂର୍ଯ୍ୟ ନମସ୍କାର ଅଷ୍ଟାଙ୍ଗ ଆଦି ବିଭିନ୍ନ ଯୋଗ କରାଯାଏ ଏଥିରେ ଲାଭଦାୟକ ମଧ୍ୟ ମିଳିଥାଏ ଏହାକୁ ସକାଳେ କରାଯାଏ ତାହାଦ୍ୱାରା ମ ଦେହ ବଡ଼ି ସବୁବେଳେ ଫିଟ୍ ରହିଥାଏ ବାବା ରାମଦେବ ହେଉଛନ୍ତି ଯୋଗର ଯୋଗର ଶିକ୍ଷକ ସେମାନେ ଯୋଗର ଗୁରୁ ଏବଂ ତାହା ସେମାନେ ଏହା ଶିଖାନ୍ତି ଛୋଟରୁ ବଡ଼ ଯାଏଁ ସମସ୍ତେ ଯୋଗ କରିପାରିବ ତାହା ଗଲେ ଆମର ଦେହ ସୁସ୍ଥ ସବଳ ଏବଂ ମନ ମଧ୍ୟ ପରିଷ୍କାର ରହିଥାଏ ଯୋଗ ଦ୍ୱାରା ଆମେ ରୋଗରୁ ମୁକ୍ତ ହୋଇଥାଉ ବଡ଼ ବଡ଼ ରୋଗର ଆକ୍ରମଣରୁ ବଞ୍ଚିତ ହୋଇଥାଉ ଏବଂ ତାହା ଆମ ଶରୀରରେ ବିଭିନ୍ନ ବାଧାବିଘ୍ନ ଆସିବା ପାଇଁ ଦେଇନଥାଏ ରକ୍ତ ସଞ୍ଚାଳନ କରିଥାଏ ଏବଂ ଅନେକ ବଡ଼ ବଡ଼ ବଡ଼ ରୋଗରୁ ମୁଣ୍ଡ ମଧ୍ୟ ମସ୍ତିଷ୍କ ମଧ୍ୟ କରିଥାଏ ଭଲ ମସ୍ତିଷ୍କ ମଧ୍ୟ ଭଲ ରହିଥାଏ ପାଠ ପଢ଼ିବାରେ ଭଲ ଲାଗିଥାଏ ଏବଂ ବହୁତ କିଛି ମନେ ରହିଥାଏ ଜଲ୍ଦି